ଆଜ୍ଞା ନମସ୍କାର ଭଲ ଅଛନ୍ କାଏଁ ଆଜ୍ଞା କୁହ ଦାଦା ଚିହିଁବାର୍ ବି ନାଇଁ ଦେଖନ ଆଜିକାଲ ଦୁକାନ୍ ଦେଲାକେ ପୁହା ବିକୁଛ ହୋ କାଏଁଥିର ଲାଗି ଚିହ୍ନବ ଏଛେନ ଏନ୍ତା ଲାଗିନି ହେଁ ଏଁ ହେନ୍ତା ହେସିଯେ ସୁନତ ମିଠା ଫିଠା ଲାଗେ ତ ଆଉଁଛେ ତମର ଦୋକାନେ ବୁଲୁଛୁ ଆମ ଟୁକେଲର ବାର୍ଥଡେ ଗୋଟେ ଅଛେ କିନି ହୋ ତାର ମାଁ ଝେମେଲା କରୁଛେ ବାର୍ଥଡେ ଗୋଟେ କରମା୍ ବୋଏଲେ ଯେଁ କରିଦେଉଁ ହେଲେ ବୋଏଲା ତ ମୁଇଁ ଏଇଟା ମିଠା ଫିଠା ଟିକେ ଦରକାର ହେବା ନେଇଁ ନେଇଁ ଆମର ଇ ତାର ମାଁର ପ୍ରିୟ ହଉଛେ ଆଳୁ ବରା ଏଇ ଦହିବରା ଆରେ ଆଳୁଦମ ଦହିବରା ବି ହେଉଛେ କାଏଁ ଦା ତୁମର ନେଁ ହେନ୍ତା କାଏଁ ଆମ୍ କେ ଗୋଟେ ଚାଲିଶ ପଚାଶ ଲୋକ ଖଣ୍ଡେ ପଚାଶ ଲୋକ୍ ଗୁଟେ ଧରୁନ୍ ପଚାଶ୍ ଲୋକ ହେଲେ ଦହିବରା ଗୋଟେ ଗୋଟେ ପ୍ଲେଟ୍ ଆଉ ନାଇକେଁ ମିଠା କେନ୍ କେନ୍ ଟା ଅଛେ ଖିରମନ୍ ଅଛେ ସେ ଦଦା ସେ ଜେନ୍ ଘିନେଁ ଜେନଟା ବନାହେେସି ଯେ ହେଟା ମନେ ନେଇନ କାଏଁ ହେ ଆଇଟମ ମନେ ଟିକେ ଦା ଦାମ୍ କିୟା ଜିନିସ୍ ନିକାଏଁ ଟିକେ ଘିଵାଲା ଆଇଟମ୍ ଟିକେ ସେଇଟା ପାଁଚ୍ ଟଙ୍ଗା କି ଦଶ୍ ଟଙ୍ଗା ପଡ଼ୁଥିବା ବୋଲ ହୁଁ ଯେ ପଚାଶ୍ ଷାଠିଏ ଲୋକର ଲାଗି ଆମର୍ ନିକାଏଁ ଗୋଟେ ଲୋକର ଲାଗି ଦୁଇ ଦୁଇ ପିସ୍ ଧରହୋ ଦୁଇ ଦୁଇ ପିସ୍ ହିସାବେ ହେ ନେକଏଁ ତମେ ହେ ଯେନ୍ ହଁ ପାଁଚ୍ ପାଁଚ୍ ପିସ୍ ଖଣ୍ଡେ କରିଦିଅ ସବୁ ପାଁଚ୍ ପାଁଚ୍ ପିସ୍ ଖଣ୍ଡେ କରିଦେଲେ ନିହେଇ ଜିବା କାଏଁ ଦଦା ପଚାଶ ଷାଠିଏ ଲୁକର ଲାଗି ଯେତେ ବି ଲାଗୁ ଦାଦା ଏତେ କନସେସନ ନାଇଁ କରବା ତମେ ଗୁଟେ ତ ହେନ୍ତା କଥା କହୁଛ ଯେ ଯେ କାଲକେ ନିକାଏଁ ଜେନ ଲୋକ ଆଜିତ ହେଲା ଚବିଶ ତାରିଖ ଏଇଟା ବୋଲ ଆଜି ରାତିର୍ ବାର ବଜେକେ ଆମେ କେକ୍ ଟା କାଟିଦମୁଁ ଇଟା କାଲ୍ କେ ସକାଳେ ଟୁକେଲ୍ ର ବାର୍ଥଡ଼େ କର୍ମୁଁ ଇଟା ଜାନଲ୍ କାଏଁ କାହାକୁ ବୋଲ ସକାଳେ ଏବେ ଟିଫିନ୍ ଦେଲାବେଳେ ନିକାଏଁ ସକାଳେ ଏକା ଜାହାର ଜାହାର ନକେ ଟିଫିନ୍ ଦେଲାଭଲିଆଗୁଟେ କରିଦେମି କାଏଁ ବୋଲୁଛେଁ ଭଲ ହେତାଜେ ସନ୍ଧ୍ୟାରେ କଲେ ଭଲ ହେବା ତମେ କହିଦେଖ ହଏ ଆମେ ଜେନ୍ ସିଙ୍ଗଡ଼ା ଫିଙ୍ଗଡ଼ା ଆଇଟମ୍ ବି କେତେଟା ନେଇ କାଏଁ ତମେ ଜଲଖିଆ ଆଇଟମ ପଠେଇ ଦେବ ଟିକେ ହଁ ଚଟଣି ଫଟଣି ସାଙ୍ଗେ ସବୁ ଟିକେ ପଠେଇ ଦେଇଥିବ ଆରୁ ଆରୁ ଯାହାବି ହେବାଟା ମୁଇଁ ସନ୍ଧ୍ୟାକେ ଗଲେ ଦେମି ଆଉ କାଣା ଡିସ୍କକସନ କରମାଁ ଆରୁ ଆରଥରକେ ମୁଇଁ ଏଛେନ ଶୁନନ ଏଛେନ ଆରୁ ଫୁଲ ଫୁଲା ସେ କିଏ କଣ ଦେଇଛି ଜାନଲ କାଏଁ ଦା ମୁଇଁ ଆଇସି ଦା ସନ୍ଧ୍ୟାକେ ଭେଟମି ତମକେ ଆଏଲେ ହେଲା ଠିକ୍ ଅଛେ ଦା ହଉ